ଟେକ୍ନୋଲୋଜି ଆମର୍ ଚାଷୀ ଭାଇମାନକର୍ ଲାଗି ବହୁତ୍ ଭଲେ ନୂଆ ଜିନିଷ୍ ହେ ଟେକ୍ନୋଲୋଜି ସବୁ ଜିନିଷରେ ଏବେ ତ କୃଷି ଭାଇମାନକର୍ ଲାଗି ବହୁତ୍ ଭଲେ ଭୂମିରେ ବି ବହୁତ୍ ବହୁତ୍ ଭଲେ ତେଣୁକରି ଟେକ୍ନୋଲୋଜି ନେଇଥି ତାହାଲେ ତ ଆମର୍ ଚାଷ୍ ଏତିକିରେ ନା ହେଇପାରତା ଏବେ ତ ସବୁ କେନାଲ୍ ସୁବିଧା ଅଛି ଗୁଟେ ଟେକ୍ନୋଲୋଜିରେ ତାକର୍ ଲାଗି ପାନି ବି ଯାଉଛେ ଆଉ ଆଉ ଟାକ୍ଟର୍ ତ ଟାକ୍ଟର୍ ର ତ ବି ବହୁତ୍ ଏବେ ପାୱାର୍ ଟିଲର୍ର ବି ହେଇଗଲାନ୍ ଟାକ୍ଟର୍ ର ବି ବହୁତ୍ ବହୁତ୍ ଟେକ୍ନୋଲୋଜି ଟାକ୍ଟର୍ ଯେଉଁପରି ବାହାରିଲା ଆମର୍ ଯେତେବେଲେ ଆମର୍ ଗାଈ ମାନକର୍ ଥି ହଲ ଜୋତା ହଉଥିଲା ସେତେବେଲେ ବହୁତ୍ ପ୍ରୋବ୍ଲେମ୍ ହଉଥିଲା ଏବେ ପୁରା ବହୁତ୍ ଫାଷ୍ଟଲି ବହୁତ୍ ତାର୍ ମାନେ ଜଲ୍ଦି ହିଁ କାମ ସରିଯାଉଛେ ଆଉ ଆଉ କାଣା ଯେନତା କି ଫାର୍ମ୍ ଯେନତା କି ଫାର୍ମମାନେ ବି ହେଇ ବସିଲାନା ସବୁଆଡ଼େ ଭଲ୍ ଭଲ୍ ଜାଗାମାନେ ତାର୍ ମାନେ ଡ଼ୁଲିରେ ବି ଫାର୍ମ କରୁଛନ୍ ଟେକ୍ନୋଲୋଜିରେ ତଲେ ମାଛ ଚାଷ ହଉଛି